ହଁ ଆମ ଚାରିପାଖରେ ଥିବା ପାଞ୍ଚଜଣଙ୍କ ନାମ ମୁଁ କହିପାରିବି ପ୍ରଥମ ହେଲା ସାବିତ୍ରୀ ହୋଇ ଦ୍ୱିତୀୟ ହେଲା ସୁଶ୍ରୀ ସଙ୍ଗୀତା ବେହେରା ତୃତୀୟ ହେଲା ସୀତାଞ୍ଜଳୀ ବେହେରା ଚତୁର୍ଥ ହେଲା ସରସ୍ଵତୀ ବେହେରା ପଞ୍ଚମ ହେଲା ସାବିତ୍ରୀ ପରିଡ଼ା